ହ୍ୟାଲୋ ହଁ ସୋନୁ ଭାଇ କହୁଛନ୍ତି ତ ମୁଁ ସୋମ୍ୟ କହୁଛି ଚିହ୍ନି ପାରୁନାହାନ୍ତି କାଲି ରାତିରେ ଯିଏ ଆପଣଙ୍କ କ୍ୟାବ୍ରେ ଯାଇଥିଲା ବହୁତ ବହୁତ ଧନ୍ୟବାଦ ଭାଇ ଥ୍ୟାଙ୍କ୍ ୟୁ ଭାଇ କାଲି ରାତିରେ ମୋତେ ଏତେ ରାତିରେ ନେଇ ଘରେ ଛାଡ଼ିବାରୁ ଯାହା ହେଉ କେହି ଅଟୋ ବି ମୋତେ ମିଳୁନଥିଲେ କେଉଁ ସାଙ୍ଗସାଥୀଙ୍କୁ ଫୋନ୍ କଲେ ବି କେହି ବି ଗୋଟେ ଫୋନ୍ ରିସିଭ କରୁନଥିଲେ ଯାହାହେଉ ଆପଣ ଏୟାରପୋର୍ଟରୁ ରାତି ସାଢ଼େ ଏଗାରଟାରୁ ମୋତେ ଆସି ଘରେ ଆଣି ପହଞ୍ଚେଇବାରୁ ବହୁତ ବହୁତ ଧନ୍ୟବାଦ ଭାଇ ଆଜ୍ଞା ଭାଇ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ମୋତେ ଏଗାରଟା ରାତିରେ ମୋତେ କେଉଁ ବସ୍ ମିଳିନଥାନ୍ତା କି ଅଟୋ ମିଳିନଥାନ୍ତା ଆପଣ ମୋତେ ପଚାଶ କିଲୋମିଟର ଡ୍ରାଇଭ୍ କରି ଆଣି ମୋ ଘରେ ନିମାପଡ଼ାରେ ଆଣି ପହଞ୍ଚେଇଲେ ବହୁତ ବହୁତ ଧନ୍ୟବାଦ ଭାଇ ଅଲଗା କେହି କ୍ୟାବ୍ ଆଉ ଓଲା ଉବେର ବାଲା ବି କେହି ରାଜି ହେଉନଥିଲେ ଅଟୋବାଲା ବି ରାଜି ହେଉନଥିଲେ ଏତେ ରାତିରେ ଶୀତରେ ଆପଣ ଆପଣ ମୋତେ ଆଣି ଛାଡ଼ିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ ଆଉ ମୋତେ କୌଣସି ଆପଣଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ମିଳିଲେ ମୁଁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି ଆଉ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ଆପଣଙ୍କ ଭଳି ଦେବତୂଲ୍ୟ ଲୋକ ଏ ଦୁନିଆରେ ଥାଆନ୍ତୁ ଏମିତି ସବୁଦିନ ପାଇଁ